କ୍ରୀଡ଼ା କ୍ରୀଡ଼ା କ୍ରୀଡ଼ା କୌଣସି ମାନେ କ୍ରୀଡ଼ା ସମୟରେ କୌଣସି ଖେଳ ସମୟରେ କ୍ରିକେଟ୍ କିମ୍ବା ଫୁଟ୍ବଲ୍ କିମ୍ବା ହକି ଯେକୌଣସି କ୍ରୀଡ଼ା ସମୟରେ ବିପକ୍ଷ ଦଳ ମଧ୍ୟରେ ବହୁତ ହିଂସାବାଦ ରହିଥାଏ କିଛି କିଛି ସମୟରେ କୌଣସି କାରଣକୁ ନେଇକି ସେହି ହିଂସା କାରଣ ମାନେ ସମୟଗତ ହୋଇ ମାନେ ବହୁ ବଡ଼ ଜିନିଷରେ ପରିଣତ ହୋଇଥାଏ ଯାହା ଫଳରେ ଏହା ଏକ ଏହା ଏକ ଦଣ୍ଡନୀୟ ଅପରାଧ ମଧ୍ୟ ମନାଯାଇପାରିବ ଏହା ବିପକ୍ଷରେ ଆମ ଅଞ୍ଚଳରେ ତୁରନ୍ତ ସମସ୍ତ ଆଇନ ଗତ ବ୍ୟବସ୍ଥା ନ୍ୟାୟ ବ୍ୟବସ୍ଥା ବା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ଯଥା କି ଆମର ଅଞ୍ଚଳୀୟ ଥାନାର ଅଧିକାରୀମାନେ ସେଠାକୁ ଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଜ ହାତକୁ ନେଇଥାନ୍ତି ଓ ସମସ୍ୟାର ସମାଧାନ କରିଥାନ୍ତି ଧନ୍ୟବାଦ